କଁ ବୋଲୁଛ ମୁଁ କହିବି ପଚରା କ'ଣ ପଚାରୁଛ ଯେ ଓହୋ କଟନ୍ ସାଇଜ୍ର ପଚାରାଇ ବୋଲି ଥିଲି ସେ ଜିନ୍ ସାଇଜ୍ ପତ୍ଲି କେନ୍ ମାନେ ଦଉଛି ଯେ କେନ୍ତା କେନ୍ତା କରି ବୋଲୁଛନ୍ କ'ଣ ବୋଲୁଛେ କେନ୍ତା କରି ଆଣୁଛ ବୋଲ୍ଛେ ଆଡ଼ପୁର୍ ଆଣୁଛ ଖାଲ୍ ପୁର୍ଲା କି ନେଇ ନା ଅଟୋମେଟିକ୍ ହେନ୍ତା ଖୁଲାମା ଉଁ ହୁଁ ଉଁ ହୁଁ କେଉଁଠୁ ଆଣିଲ ଏଇଟା ନଦୀ କେମିତି ନଦୀରୁ ଅ ହ ଧୋତିବାଲା କି ନିଜେ କେଉଁଠି ଆଣିଲ ନା ହୁଁ ହୁଁ ତାକୁ ତମେ ଦେଲ ଉଁ ହୁଁ ଏବେ ତ ଚାଷ କରି ଦେଉଛେ ନା

ହୁଁ ହୁଁ ଘରେ ଘରେ ବି ଲଗାଇଛ ନା ଉଁ ହୁଁ କି ନଦୀ କି ଯାଉଛେ ଗାଧି କେ ଆଜି ପାଣି ଗଲା କି ନାଇ ଦବା ଉଁ ହୁଁ ପାଣି ଛୁଇଁଲ ଆ କେତି ଛୁଇଁଲ ଉଁ ହୁଁ ଗଡ଼ିଆ ନ ଗଲ ଉଁ ହୁଁ ବଡ଼ ବଡ଼ ଡବା ମାନ ନେଇକି ଯିବାର ଅଛି ଉଁ ହୁଁ ଆମେ ଟିକେ ଗନ୍ଧିଆ ତ ଡବା ଭରୁଛୁ ହୋ ଉଁ ହୁଁ ଆର୍ କାଁଣ ବୋଲୁ ଥିଲ ଆମର ଇୟାଡ଼େ ତ ଯେନ୍ତା ମୋଦୀ ଦେଇଥିଲା ପାଣି ସେ ଗାଁ ଗାଁ କେ ନେଇ ଦେଇଥିଲା କେନ୍ତା ଟା ଫିଟା ଗୁଟେ ଗୁଟେ ଗାଡ଼ି ଦେଇଚି ପାଇପ୍ ଗୁଟେ ଗୁଟେ ଲଗେଇ ଦେଇଚି ଏଠି ପାଣି ନେଇ ଆବାରା ନା ହଉ ରଖୁଛି